ପଶୁପାଳନରେ କୃଷି ଏବଂ କୃଷକ ମାନଙ୍କର ସାଥି ହୋଇଥାଆନ୍ତି ବଳଦ ପଣ୍ଡା କୁକୁଡ଼ା ଛେଳି ମେଣ୍ଢା ଗାଈ ବାଛୁରି ଇତ୍ୟାଦି ମନୁଷ୍ୟ ମାନଙ୍କ ପରି ପଶୁମାନଙ୍କର ବି ଜୀବନ ଥାଏ ସେମାନେ ଗୋଟିଏ ଦିନ ନ ଖାଇ ରହିପାରିବେ ନାହିଁ ଆମେ ଯଦି କୌଣସି ତାଙ୍କୁ ଛାଡ଼ି ଚାଲିଯିବା ତେବେ ସେମାନଙ୍କର ଖାଦ୍ୟପେୟର ସୁବିଧା ପାଇଁ ଅନ୍ୟ ଜଣେ ଲୋକଙ୍କୁ ଦାୟିତ୍ଵ ଦେଇ ଯାଇଥାଉ ଯଦି ସେମାନଙ୍କର ଖାଦ୍ୟପେୟର ଅସୁବିଧା ହୁଏ ସେମାନେ ଝାଡ଼ା କିମ୍ବା ଅନ୍ୟାନ ରୋଗରେ ପଡ଼ିଥାଆନ୍ତି ସେମାନଙ୍କର ଉପଯୁକ୍ତ ଦାୟିତ୍ଵ ନେଲେ ସେମାନେ ଆମର ବହୁ ଉପକାରରେ ଆସନ୍ତି ଗାଈ ଆମକୁ କ୍ଷୀର ଦେଇଥାଏ ବାଛୁରି ସବୁ ଘାସପତ୍ର ଖାଇ ବଡ଼ ହୋଇଥାଆନ୍ତି